ଜିଲ୍ଲାରେ ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ୱ ଦୃଷ୍ଟି ଜିଲ୍ଲାରେ ଯୁବକମାନଙ୍କ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଓ ସୁଯୋଗ ଗୁଡ଼ିକ ହେଉଛି ଆଜି ଆଜିକାଲି ଯୁବକମାନେ ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳୁନାହିଁ ସେମାନେ ଚାକିରି ପାଇପାରୁନାହାନ୍ତି ସେମାନେ ଶିକ୍ଷିତ ଶିକ୍ଷିତ ବେକାରୀ ହେଇ ବୁଲୁଛନ୍ତି ଆଜିକାଲି ପିଲାମାନଙ୍କୁ ସୁଯୋଗ ମିଳିପାରୁନାହିଁ ସେମାନେ ଯେତେ ଶିକ୍ଷିତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟ ନ ପାଇ ବେକାର ହୋଇ ବୁଲୁଛନ୍ତି ସେଥିପାଇଁ ଯୁବ ବିକାଶ ଏବଂ ତାଙ୍କର ଦକ୍ଷତାକୁ ନିର୍ମାଣ କରିବାକୁ ପଡ଼ିବ ଉଦ୍ୟୋଗତା କରିବାକୁ ପଡ଼ିବ ଜାତୀୟର କ୍ୟାରିିୟର୍ ସେବା ପେଟ୍ରୋଲ ମାଧ୍ୟମରେ ତାଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ ଧନ୍ଦାମୂଳକ ମାର୍ଗଦର୍ଶନ ଉପରେ ତାଙ୍କୁ ସଚେତନ କରିବା ଏବଂ ଶିକ୍ଷା ଦିଆଯବା ଆବଶ୍ୟକ ସେମାନେ ଯଦି କୌଣସି ଚାକିରି ପାଇପାରୁନାହାନ୍ତି ତା'ହେଲେ ଧନ୍ଦାମୂଳକ ଭାବରେ କୌଣସି ବ୍ୟବସାୟ କରି କିମ୍ବା କୌଣସି କାର୍ଯ୍ୟ କରି ନିଜର ଭରଣ ପୋଷଣ ପାଇଁ ଟଙ୍କା ରୋଜଗାର କରିବା ମାର୍ଗଦର୍ଶନ କରେଇବା ଆବଶ୍ୟକ ପ୍ଲେସ୍ମେଣ୍ଟ ଲିଙ୍କ ମାଧ୍ୟମରେ ତାଙ୍କୁ କାର୍ଯ୍ୟ ଦିଆଯିବା ଆବଶ୍ୟକ ଆମ ଜିଲ୍ଲାର ପିଲାମାନଙ୍କ ପାଇଁ ପ୍ଲେସ୍ମେଣ୍ଟର ସୁବିଧା ରଖାଯିବା ନିହାତି ଆବଶ୍ୟକ